ଆମେ ଦୌଡ଼ ପ୍ରତିଯୋଗିତା ପ୍ରଥମେ ଆମେ ଆମ ସ୍କୁଲ୍ରେ ଦେଇଥାଉ ପ୍ରଥମଥର ଯେତେବେଳେ ଦୌଡ଼ ପ୍ରତିଯୋଗିତା ହୋଇଥିଲା ସେତେବେଳେ ମୁଁ ଓ ମୋର ପାଞ୍ଚଟି ସାଙ୍ଗ ଆକାଶ କାଳିଆ ଆଉ ରୂପକ ବଳରାମ ଦୀପକ ହିମାଂଶୁ ଆମେ ପାଞ୍ଚ ଛଅ ଜଣ ସେଠି ଦେଇଥାଉ ଆମେ ସେଥିରୁ ଦି ଜଣ ହିଁ ଦୁଇ ତିନି ଜଣ ହିଁ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ହଉଥିଲେ ମୁଁ ସେ ସେତିିରେ ହାରିଯାଇଥିଲି ଓ ମୋର ଦୁଇଟି ସାଙ୍ଗ ଆକାଶ କାଳିଆ ବଳରାମ ସେ ଜିତି ଯାଇଥିଲେ ତା ତାପର ବର୍ଷ ଯେତେବେଳେ ହୋଇଥିଲା ସେତେବେଳେ ମୁଁ ଆମେ ସେତିକି ପିଲା ଆକାଶ କାଳିଆ ମୁଁ ହିମାଂଶୁ ଆମେ ପାଞ୍ଚ ଜଣ ନେଇଥାଉ ମୁଁ ସେତେ ସେକେଣ୍ଡ ହୋଇଥିଲି ଓ ଆକାଶ ଫାର୍ଷ୍ଟ ହୋଇଥିଲା ବଳରାମ ଥାର୍ଡ଼ ହୋଇଥିଲା ସେତେବେଳେ ଆମେ ଯେତେବେଳେ ଆମ ସ୍କୁଲ୍ରେ ଜିତିଥିଲୁ ତାପରେ ଆମେ ଆମ ଗାଁ ସ୍କୁଲ୍ରେ ଜତି ସାରିବା ପରେ ଆମେ ଛଡ଼ଙ୍ଗବଲି ସ୍କୁଲ୍ରେ ଯାଇଥିଲୁ ଓ ସେଠୁ ଅନ୍ୟ ଗାଁ ପିଲା ମଧ୍ୟ ଆସିଥିଲେ ସେଠାରେ ବାର ତେର ଜଣ ପିଲା ଥିଲେ ବାର ତେର ଜଣ ମଧ୍ୟରୁ ମୁଁ ସେଠାରେ ସେକେଣ୍ଡ ହୋଇଥିଲି ଓ ମୋର ଆଉ ଗୋଟେ ସାଙ୍ଗ ଥାର୍ଡ଼ ହୋଇଥିଲି ଆଉ ବାହାରୁ ପିଲାଟି ଫାର୍ଷ୍ଟ ହୋଇଥିଲା ଆମେ ସେ ଜିତି ସାରିଲା ପରେ ଆମେ ସେଠୁ କ୍ଷତିର ଆମ୍ବୁ ଆସିଲୁ ମଧ୍ୟ ବାହାର ବ୍ଲକ୍ ପିଲା ଆସିଥିଲେ ବାହାର ବ୍ଲକ୍ ପିଲା ଆସି ସାରିବା ପରେ ଆମେ ଆମେ ଆମ ସ୍କୁଲ୍ରେ ଦୁଇ ଜଣ ପିଲା ଆକାଶ ମୁଁ ବାହାରର ବାରଟି ପିଲା ଆସିଥିଲେ ସେଠି ଆମେ ଦୁଇ ଜଣ ଯାକ ହାରି ଯାଇଥିଲୁ ଓ ହାରି ସାରିବା ପରେ ଯିଏ ଯିଏ ଜିତିଥିଲେ ଗୋଟେ ଆମର ପିଲାଟେ ସେକେଣ୍ଡ ହେଇଥିଲା ଆଉ ବାହାର ପିଲା ଦୁଇଟି ଜିତିଥିଲେ ଏଠି ପରେ ଆମେ ବ୍ଲକ୍ରେ ବ୍ଲକ୍କୁ ବ୍ଲକ୍କୁ ଯାଇ ଏଠି ଖେଳିଥିଲୁ ଆ ସେଠି ଖେଳି ସାରିଲା ପରେ ଆମେ ଯେତେବେଳେ ଯାଇଥିଲୁ ସେମାନେ ବହୁତ ବଡ଼ ବଡ଼ ପିଲା ହେଠି ଥିଲେ ଆ ଆମେ ସେଇ ଗେମ୍ର ଆମ ଧର ସବୁ ପିଲା ହାରି ଯାଇଥିଲୁ ଓ ବାହାର ଗାଁ ପିଲା ଜତିଯାଇଥିଲେ ସେଇ ଦୌଡ଼ା ପ୍ରତିଯୋଗିତାରେ ଏହା ଅନୁଭବ ଆମର ଥିଲା ଆଉ